ହଁ ହେଲୋ ନମସ୍କାର ନମସ୍କାର ହଁ ହଁ ସେ ଯୋଉ ଅନ୍ୟ ସାର୍ ଆସିଥିଲେ କି ହଁ ହଁ ଆଉ ସେ ଯୋଉ ସେ ପିଅନ ହେଲା ପିଅନମାନେ ସବୁ ଆସୁଛନ୍ତି ଆଉ ସେ ପିଲାମାନେ ଆସିଲେଣି ସମସ୍ତେ

ଆଜ୍ଞା ଆଜ୍ଞା

ଠିକ୍ ଅଛି ଠିକ୍ ଅଛି

ଆଉ ପିଲାମାନେ ଭଲ ପଢ଼ୁଛନ୍ତି କି ଅନ୍ୟ ସାର୍ମାନେ ଭଲ ପଢ଼ଉଛନ୍ତି

ସେ ସାଇନ୍ସ ସାର୍ ଟିକେ ମାର୍କ ଟିକେ କମ୍ ଥିଲା ପିଲାମାନଙ୍କର ସେ ସାଇନ୍ସ ସାର୍ ପଢ଼ଉନାହାନ୍ତି ବୋଧେ ଭଲକରି

ହଁ ହଁ ସାଇନ୍ସରେ ସମସ୍ତଙ୍କ ମାର୍କ କମ୍ ଥିଲା ତ ସାର୍ଙ୍କୁ ଟିକେ ଡାକିକି ବୁଝେଇକି କହିିବାକୁ ପଡ଼ିବ ଆଜ୍ଞା ଟିକେ

ବୁଝିପାରୁନାହାନ୍ତି ବୋଧେ ହଁ ସାର୍ଙ୍କୁ କହିବା ଟିକେ ଆଉଥରେ ବୁଝାଅ ଭଲକି ବୁଝାଅ ବୁଝାନ୍ତୁ ଟିକେ ହୁଁ ହଁ ନହଲେ ସାଇନ୍ସରେ କ'ଣ ମାର୍କ କମ୍ ହେଲେ ଅସୁବିଧା ତ

ହଁ ହଁ ଆଜ୍ଞା ନାଇଁ ନାଇଁ ମୁଁ ସାର୍ଙ୍କୁ ଡାକିକରି ଅଫିସରେ ଅଫିସରୁ ପଚାରିବି ସାର୍ ଟିକେ ଭଲକି ଟିକେ ପଢ଼ାନ୍ତୁ ପିଲାମାନେ ଯୋଉ ଯୋଉ ଟାଇପ୍ରେ ବୁଝିବେ ସେ ଟାଇପ୍ରେ ବୁଝାବୁଝି କରିକି ପଢ଼ାନ୍ତୁ ଟିକେ ସାଇନ୍ସରେେ ମାର୍କ ଟିକେ କମ୍ ଆସୁଛି ଆଉ ସମୟ ସମସ୍ତ ଆଉ ଭଲ ଅଛି ଇଂଲିଶ ହେଲେ ଭଲ ଅଛି ସାଇନ୍ସଟା ଟିକେ କମ୍ ଅଛି

ହଉ ଠିକ୍ ଅଛି